ହ୍ୟାଲୋ ଡାଇମଣ୍ଡ ରେଷ୍ଟୁରାଣ୍ଟରୁ କହୁଥିଲେ କି ହଁ ମୁଁ ଇୟେ ରଣପୁରରୁ କହୁଥିଲି ଆପଣଙ୍କ ପାଖରେ ଇଏ ଚା ହେବ କି ଭଲ ଚା କଫି ଅଛି କଫି ଏ ମୋ'ର ପାଞ୍ଚଟା କଫି ଗରମ ଗରମ କଫି ଦରକାର ଥିଲା ଗୋଟିଏ ଅର୍ଡର ରଖିପାରିବେ ହଁ ମୁଁ ଟିକିଏ ଯେତିକି ସମୟ ପର୍ଯ୍ୟନ୍ତ ଗରମ ଯେମିତି ରହିବ ମୋ' ପାଖକୁ ଟିକିଏ ଭଲରେ ପ୍ୟାକିଂ କରିଦିଅନ୍ତୁ ଆଉ ପଠେଇଦେବେ ହଁ ଗରମ ଯେମିତି ଅଧିକା ଟାଇମ୍ ରହିବ ହଁ ସେମିତି ଭଲ ଭାବେରେ ଟିକିଏ ପ୍ୟାକିଂ କରିକି ମୋ' ପାଖକୁ ପଠେଇବେ ଅଧିକା ଟାଇମ୍ ପର୍ଯ୍ୟନ୍ତ ଯେମିତି ରହିବ ସେ'ଟା ଗରମ ହଁ ପାଞ୍ଚଟା କଫି ହଁ ମୋ' ଆଡ୍ରେସ ଲେଖନ୍ତୁ ରଣପୁର ସ୍ଵପ୍ନେଶ୍ଵର ମନ୍ଦିର ଶାମୁକା ସାହି ଏହି ଆଡ୍ରେସରେ ମୋ' ପାଖରେ ଟିକିଏ ଆଣି ଜଲ୍ଦି ପହୁଞ୍ଚାଇ ଦିଅନ୍ତୁ ଯେମିତି ଭଲରେ ପ୍ୟାକିଂ କରନ୍ତୁ ଅଧିକା ଟାଇମ୍ ପର୍ଯ୍ୟନ୍ତ ଟିକେ ଗରମ ରହିଥିବ ଓକେ ରହୁଛି